ମୁଁ ପ୍ରାୟତଃ ସବୁବେଳେ ଚୁଲିରେ ରୋଷେଇ କରିବାକୁ ଭଲପାଏ ମୋ' ପରିବାର ଲୋକ ସମସ୍ତେ ଚୁଲିର ଖାଦ୍ୟ ଖାଇବାକୁ ଭଲପାଇଥାନ୍ତି କାରଣ ଇଣ୍ଡକ୍ସନ୍ କି ଚୁଲା ହେଉ କି ଗ୍ୟାସ୍ ହେଉ ସେଥିରେ ରୋଷେଇ କରିବା ଆଉ ଚୁଲିରେ ରୋଷେଇ କରିବା ଖାଦ୍ୟ ଭିତରେ ବହୁତ ଫରକ ଅଛି କାରଣ ଚୁଲି ରୋଷେଇ ହେଉଛି ଯୁଗଯୁଗରୁ ଆମର ଆସି ଚାଲି ଆସିଛି କି ଚୁଲିର ରୋଷେଇ ସେ ଖାଦ୍ୟ ଖାଇବା ଆଉ ଇଣ୍ଡକ୍ସନ ଆଉ ଗ୍ୟାସ୍ରେ ରୋଷେଇ ହେଉଥିବା ଜିନିଷ ଖାଇବା ବହୁତ ଫରକ ଅଛି ଗ୍ୟାସ୍ରେ ରୋଷେଇ ହେଉଥିବା ଇଣ୍ଡକ୍ସନରେ ତିଆରି ହେଉଥିବା ଜିନିଷ ସ୍ଵାଦ ନଥାଏ ସେ ପରିବା ସିଝିନଥାଏ କି ସେ ବି ସ୍ଵାସ୍ଥ୍ୟ ପାଇଁ ଠିକ୍ ଜିନିଷ ନୁହେଁ କିନ୍ତୁ ଚୁଲାରେ ହେଉଥିବା ରୋଷେଇ ସ୍ଵାସ୍ଥ୍ୟ ପାଇଁ ଠିକ୍ ପରିବେଶ ପାଇଁ ଠିକ୍ ହୋଇଥାଏ ତେଣୁ କରି ଆମେ ପ୍ରାୟତଃ ଟାଇମ ପ୍ରାୟ ଟାଇମ ଆମେ ଚୁଲିରେ ହିଁ ରୋଷେଇ କରିଥାଉ